ଭାରତ ଦେଶ ହେଉଛି ଜନବହୁଳ ଦେଶ ଯାହାଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷ କ୍ଷେତ୍ର ହେଉ ବା କମ୍ପାନୀ ହେଉ କିମ୍ବା ପରିବେ ପରିବେଶ ହେଉ ସବୁଥିରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁକରି ଆଜିକାଲି ଯେଉଁ ଭଳିଆ କଳକାରଖାନା ସବୁ ଗଢ଼ି ତୋଳିଛନ୍ତି ଆଉ ସେଥିରୁ ଯେଉଁ ଗଛ କଟା ଯାଉଛି ଆଉ ଆଉ ସେଥିମଧ୍ୟରୁ କଳକାରଖାନା ଧୂଆଁ ନିର୍ଗତ ହେଉଛି ଆଉ ତା ଦେହରେ ଯେଉଁ ରାସାୟନିକ ପଦାର୍ଥ ବାହାରୁଛି ସେଗୁଡ଼ିକ ନଦୀରେ ମିଶୁଛି ଆଉ ନଦୀ ନଦୀରେ ମିଶି ଧନ ଜୀବନ ନଷ୍ଟ ହେଉଛି ଗାଈ ଗୋରୁ ମଣିଷ ବି ସେଥିରେ ଇଏ ହେଉଛନ୍ତି ଖରାପ ହେଉଛନ୍ତି ଆଉ ମାଟି ମାଟି ମଧ୍ୟ ସେଥିରେ ଖରାପ ହେଉଛି ତେଣୁକରି ଆଉ ନଦୀ ଜଙ୍ଗଲ ବି ଦୂଷିତ ହେଉଛି ଜଙ୍ଗଲରେ ବି ଗଛ ପତ୍ର ସିଏବି ଖରାପ ହେଉଛି ଆଉ ଆହୁରି ହେଉଛି ସମୁଦ୍ରରେ ଏହିସବୁ ଜିନିଷ ସମୁଦ୍ରରେ ଯାଇକି ବି ସେଇଠି ସମୁଦ୍ରରେ ମିଶିବା ଦ୍ୱାରା ସମୁଦ୍ରର ଜଳ ବି ଦୂଷିତ ହେଉଛି ଚାଷ ଜମି ମାଟି ବି ଦୂଷିତ ହେଉଛି ଯେ ସେ ସବୁର କାରଣ ହେଲା ଜନ ବହୁଳ ଦେଶ ଭାରତ ହୋଇଥିବାରୁ ଆଉ ସବୁଆଡ଼େ ଏଇ ଅସୁବିଧା ସମ୍ମୁଖୀନ ହେଉଛି ଯଦି ଆମେ ଦେଖିବା ଆଜି ଗ୍ରୀଷ୍ମ ହେଉ ଋତୁ ହେଉ ବର୍ଷା ଋତୁ ହେଉ ଶୀତ ଋତୁ ହେଉ ଏହି ସବୁ ଋତୁ ପରିବର୍ତ୍ତନ ଦେଖା ଦେଉଛି ଗ୍ରୀଷ୍ମ ପ୍ରଚଣ୍ଡ ଗ୍ରୀଷ୍ମ ହେଉଛି ବର୍ଷା ହେଉନି ଶୀତ ହେଉଛି ତ ହେଉନି ଆଉ ଏମିତିରେ ସବୁପ୍ରକାର ଅସୁବିଧା ଆଉ ଦେଖା ଦେଇ ଦେଖା ଦେଉଛି ଆଉ ପରିବର୍ତ୍ତନ ହେଉଛି